ମୁଁ ଆମ ବଗିଚାରେ ବହୁତ ଗୁଡ଼ିଏ ଫୁଲଗଛ ଲଗାଇଛି ସେଥିମଧ୍ୟରୁ ଗେଣ୍ଡୁ କନିଆରୀ ଟଗର ନାଲିମନ୍ଦାର ଝୁଲିମନ୍ଦାର ବହୁତ ଏମିତି କିଛି ଏବଂ ସେଗୁଡ଼ିକ ଯେତେବେଳେ ଗଛରେ ସେଇ ଫୁଲଗୁଡ଼ିକ ଯେତେବେଳେ ଫୁଟିଯାଏ ମୋ ମନରେ ବହୁତ ଖୁସି ହୁଏ ଯାହାକି ମୁଁ ତାକୁ ଦେଖିକିନା ମୋ ମନଟା ବହୁତ ଖୁସି ହୁଏ ଆନନ୍ଦିତ ହେଇଯାଏ ଏବଂ ସେହି ଫୁଲକୁ ମୁଁ କିଛି କିଛି ଛିଣ୍ଡାଇ ନେଇ ମଧ୍ୟ ଆମ ଠାକୁରଙ୍କ ପୂଜାରେ ବି ଠାକୁରଙ୍କୁ ଅର୍ପଣ କରାଯାଏ ଠାକୁରଙ୍କ ଠାକୁରଘରେ ଏବଂ କିଛି ମନ୍ଦିରରେ ବି ନେଇଦିଏ ଯାହାଦ୍ୱାରା କି ମୋ ମନକୁ ଟିକିଏ ଶାନ୍ତି ଲାଗେ କି ଆମ ବଗିଚାର ଫୁଲ ଠାକୁରଙ୍କ ଅଗଣାରେ ଠାକୁରଙ୍କ ପାଦ ତଳେ ଦିଆହେଉଛି ଏବଂ ସେଥିପାଇଁ ମୁଁ ସେ ଗଛର ବି ବହୁତ ଧ୍ୟାନ ନିଏ ଯେମିତି କି ସମୟରେ ତାକୁ ପାଣି ଦେବା ତା'ର ଡାଳପତ୍ର ଠିକ୍ ଠାକ୍ ଅଧିକ ବଡ଼ ହେଇଗଲେ କାଟି ଦେବା ତାକୁ ସାଇଜ୍ରେ ରଖିବା ତାକୁ ମାଙ୍କଡ଼ ଠାରୁ ବଞ୍ଚାଇବା ତ ଗାଈଗୋରୁ ତାକୁ ଯେମିତି ନଖାଇବେ ତା'ର ଯତ୍ନ ନେବା ଏହି ହିସାବରେ ତାକୁ ତା'ର ଯତ୍ନ ନେଇଥାଏ ସେଥିପାଇଁ ଆଉ ତା'ର ଫୁଲ ଯେତେବେଳେ ଫୁଟିଯାଏ ବହୁତ ମନକୁ ଆନନ୍ଦିତ ଲାଗେ ସେଥିପାଇଁ ମୁଁ ତା'ଫୁଲକୁ ଫୁଲକୁ ନେଇ ଠାକୁରଙ୍କୁ ଅର୍ପଣ କରେ ଏବଂ ମୁଁ ମୋ ବଗିଚାର ବି ବହୁତ ଧ୍ୟାନ ରଖେ